ହ୍ୟାଲୋ ଆପଣ ଟ୍ରାଭେଲ ଏଜେନ୍ସି ମ୍ୟାନେଜର କହୁଛନ୍ତି ଠିକ ଅଛି ଆପଣ ଗାଡ଼ି କାହିଁ ଏପର୍ଯ୍ୟନ୍ତ ପଠାଇଲେ ନାହିଁ ଆମ ପରିବାର ବୁଲି ଯିବାର ଅଛି ଏପର୍ଯ୍ୟନ୍ତ କାହିଁକି ଆମେ ଯାଇପାରିଲୁ ନାହିଁ ଡ୍ରାଇଭର ଫୋନ ଉଠାଉନାହିଁ ତାକୁ ଯୋଗାଯୋଗ କରିକି ଆପଣ ଆପଣ ଆମକୁ ଜଣାନ୍ତୁ ଆମେ କେତେବେଳେ ଯିବୁ ଘରଲୋକ ବ୍ୟସ୍ତ ହେଲେଣି ଭାରି ତେଣୁ ଶୀଘ୍ର ବ୍ୟବସ୍ଥା କଲେ ଆମେ ଯିବୁ